ଅଞ୍ଚଳର ଶିକ୍ଷା ଶିକ୍ଷା ଅସୁବିଧା ହେଉଛିି ସେଥିପାଇଁ ଆପଣଙ୍କୁ ଆପଣଙ୍କ ମତରେ ଶିକ୍ଷା ଶିକ୍ଷାଦାନ କରିବା ଅଭାବ ସେମାନଙ୍କ ଚିକିତ୍ସା ପ୍ରଭାବିତ ଶିକ୍ଷା ଅର୍ଥ ସଚେତନ ଏବଂ ଠିକ୍ ଭିତ୍ତିଭୂମିର ଅଭାବ ସେମାନଙ୍କ ଚିକିତ୍ସା ଗୁଣବତ୍ତାକୁ ପ୍ରଭାବିତ କରେ ପରେ ସ୍ୱାସ୍ଥ୍ୟ ମାନେ ସମ୍ମୁଖୀନ ହେଇଥିବା କିଛି ଆହ୍ୱାନ ଆହ୍ୱାନ ସେଥିପାଇଁ ଶିକ୍ଷା ଟିକେ ଶିକ୍ଷା ବହୁତ ଅସୁବିଧା ହେଉଛି ଶିକ୍ଷା କରିି ମାନେ ଆଉ ମେଡ଼ିକାଲ ବହୁତ ଅସୁବିଧା ହେଉଛି ମେଡ଼ିକାଲ ମେଡ଼ିକାଲରେ ଲୋକମାନେ ବହୁତ ମେଡ଼ିକାଲରେ ଏଠି ଫ୍ରି ଇଲାଜ ମେଡ଼ିସିନ ପତ୍ର ମେଡ଼ିସିନ ପଇସା ସେଥିପାଇଁ ବହୁତ ଅସୁବିଧା ହେଇସାରିଛି ସେଥିପାଇଁ ସଚେତନ ଏବଂ ସଚେତନ କରିବା ପାଇଁ ଆମେ ଆମେ ମ୍ୟୁନିସିପାଲିଟିକୁ ଖବର ଜଣାଇଛୁ ସେଥିପାଇଁ କିଛି ତ ବୁଝାପଡ଼ୁନାହିଁ ସମ୍ମୁଖୀନ ହେଉଥିବା କିଛି ଶିକ୍ଷା ଅର୍ଥ ସଚେତନ ଏବଂ ଭିତ୍ତିଭୂମିର ଅଭାବ ଚିକିତ୍ସା ଚିକିତ୍ସାର ଚିକିତ୍ସାର ଚିକିତ୍ସାରେ ବହୁତ ଅଭାବ ଅଛି ଏଇଠି ଆଉ ଯେଉଁ ଆଉ ଏଠି ପାଣି ପାଣିର ଭଲ ସୁବିଧା ଅଛି ସ୍ୱାସ୍ଥ୍ୟକର୍ମୀ ଆଉ ଶିକ୍ଷା ଟିକେ ଲସ୍ ଅଛି କ'ଣ ଆପଣଙ୍କ ମତରେ ଆମେ ସମ୍ମୁଖୀନ ସମ୍ମୁଖୀନ ହେଉଥିବା କିଛି ଆହ୍ୱାନ ସେଥିପାଇଁ ଗୁଣବତ୍ତାକୁ ପ୍ରଭାବିତ କରେ ସ୍ୱାସ୍ଥ୍ୟକର୍ମୀ ମାନେ ସମ୍ମୁଖୀନ ହେଇ ହେଇପାରୁନାହାନ୍ତି ସ୍ୱାସ୍ଥ୍ୟକର୍ମୀ ମାନେ ସମ୍ମୁଖୀନ ହେଇପାରୁନାହାନ୍ତି ଆଉ ି ଚିକିତ୍ସାର ଚିକିତ୍ସା ପାଇକି ପ୍ରୋବ୍ଲେମ୍ ଥାଉଛି ହଁ ସବୁ ଭଲ ଅଛି ହେଉଥିବା କିଛି ସ୍ୱାସ୍ଥ୍ୟକର୍ମୀ ମାନ ସମ୍ମୁଖୀନ ହେଉଥିବା କିଛି ମତରେ ଶିକ୍ଷା ଏବଂ ଭିତ୍ତିଭୂମିର ଅଭାବ ଶିକ୍ଷା ଶିକ୍ଷା ଲାଗି ଟିକେ ଅଭାବ ରହୁଛି ସେଥିପାଇଁ କାମ କରାଯାଉଛି ଆମ ସମ୍ମୁଖୀନ ହୋଇଥିବା କିଛି କିଛି ସୁବିଧା ଦିଅନ୍ତୁ ବୋଲି ଆମେ ଜଣାଉଛୁ ସ୍ୱାସ୍ଥ୍ୟକର୍ମୀ ଆପଣଙ୍କ ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀ ମାନ ସମ୍ମୁଖୀନ ହେଉଥିବା କିଛି ଅସୁବିଧା କ'ଣ ଆପଣଙ୍କ ମତରେ ଶିକ୍ଷା ଶିକ୍ଷା ଲାଗି ଟିକେ ପ୍ରୋବ୍ଲେମ୍ ଥାଉଛି ବିଭିନ୍ନ ବର୍ତ୍ତାକୁ ପ୍ରଭାବିତ କରେ ସେଥିପାଇଁ ଆମ ଅଞ୍ଚଳର